ହ୍ୟାଲୋ ଆପଣ କ'ଣ ସିମଣ୍ଟ ଡିଲର୍ କହୁଛନ୍ତି ଆମର ସିମେଣ୍ଟ ଦରକାର ଥିଲା ଭଲ କ୍ଵାଲିଟିର ହଁ ସିମେଣ୍ଟ ଦରକାର ସେଇଥିପାଇଁ ମୁଁ ଆଚ୍ଛା

ଆମର ଟିକେ ବହୁତ ପରିମାଣରେ ଦରକାର ତ ସିମେଣ୍ଟ ସିମେଣ୍ଟ ଟିକେ ବହୁତ ପରିମାଣରେ ଦରକାର ବିଲଡିଂ ଆପଣ କ'ଣ ରଖୁଛନ୍ତି କି ଆଚ୍ଛା ନା କେଉଁ କ୍ଵାଲିଟିଟା ଭଲ ଆପଣଙ୍କ ହିସାବରେ ଆପଣଙ୍କ ହିସାବରେ କେଉଁ ସିମେଣ୍ଟଟା ଭଲ ଆପଣ କୁହନ୍ତୁ ହଁ ତେବେ ସେଇଥିରୁ ଦେବେ ଆଉ ଆମୁୁକୁ ଆଉ ଦୁଇ ତିନି ଦିନ ପରେ ଦରକାର ସେଇଠି ମୁଁ କ୍ଵାଲିଟିଟା ପଚାରୁଥିଲି ଆଉ ହେଭି ଏମାଉଣ୍ଟର ଦରକାର ତ ହଉ ଗୋଟେ ଗାଡ଼ି ନେବା ଆଗ ତା'ପରେ ଦେଖିବା କେତେ ରେଟ୍ କ'ଣ ରଖିଛନ୍ତି କ୍ଵାଲିଟି ଉପରେ ସିଓର ତ ଆଚ୍ଛା ହଉ ଠିକ୍ ଅଛି ତେବେ ମୁଁ ଆପଣଙ୍କୁ ଜଣାଇବି ରଖିଲି ହଁ

ଆଚ୍ଛା